ଓଡ଼ିଆ ଭାଷାର ଇତିହାସ ବହୁତ ପ୍ରାଚୀନ ଅଟେ ଯେବେଠାରୁ ଆମ ଓଡ଼ିଶା ଅସ୍ତିତ୍ଵକୁ ଆସିଛି ସେବେଠାରୁ ଆମ ଓଡ଼ିଆ ଭାଷା ଅସ୍ତିତ୍ୱକୁ ଆସିଛି ସମୟ ସହିତ ଏହା ଅଧିକ ବିକଶିତ ହୋଇଛି ଆଉ ମଧ୍ୟ ଅଧିକ ବିକଶିତ ହେବା ଏଥିରେ ପ୍ରଚଳ ଥିବା ଭାଷା ମଧ୍ୟରୁ ମେନ୍ ଭାଷା ମଧ୍ୟ ହେଲେ ବାଲେଶ୍ଵରୀ ଭକ୍ରି ଭୁଞ୍ଜି ସମ୍ବଲପୁରୀ ବରହମପୁରୀ ଇତ୍ୟାଦି